ମାଂସ ରୋଷେଇ କରିବାକୁ ହେଲେ ଆଗ ମାଂସ ଆଣିବାକୁ ପଡ଼େ ମାଂସ ଆଣିକି ଆଣି ସାରିଲା ପରେ ତାପରେ ସଉଦା ଉପରେ ଆମେ ଆଣିବା କ'ଣ ନା ଆଳୁ ପିଆଜ ରସୁଣ ଅଦା

ଯୋଗାଡ଼ କରି ସାରିଲା ପରେ ଚୁଲି ଲଗେଇବା ଚୁଲି କେମିତି ଲଗେଇବା କାଠ ଦୁଇ ଖଣ୍ଡ କେଉଁଠୁ ଯୋଗାଡ଼ କରିବା ଚୁଲି ଲଗେଇଲେ ଚୁଲି ଲଗେଇକି ଆମେ କଡ଼େଇ ଆଣିଲେ କଡ଼େଇରେ ଯେମିତି ତାତି ଆସିଲା ସାଙ୍ଗେ ସାଙ୍ଗେ ଟିକିଏ ତେଲ ଢ଼ାଳିଲେ ତେଲ ଢ଼ାଳିକି ପିଆଜ ଟିକିଏ